ମୁଁ ବାଇକ୍ ଚଲାଇଲା ବେଲେ ଅନେକ ସମ ଅନେକ ଅନେକ ଚାଲକ ଭାବରେ ମୁଁ ସମ୍ମୁଖୀନ ହୋଇଥିବା ଅନେକଗୁଡ଼ିଏ ଆହ୍ୱାନ ରହିଛିି ଯାହାକି ଟ୍ରାଫିକ୍ ଖରାପ ହୋଇଯାଇଥିଲା ଏବଂ ଥରେ ମୁଁ ରାସ୍ତାରେ ଗଲାବେଲେ ପାଣିପାଗ ଖରାପ ହୋଇଇଯିବା ଯୋଗୁଁ ମୁଁ ଆକ୍ସିଡ଼େଣ୍ଟ ମଧ୍ୟ ହୋଇଯାଇଥିଲି କିନ୍ତୁ ମୁଁ ଯାହା ସେଫ୍ଟି ଅଛି ଯାହା ହେଲମେଟ୍ ଯାହା ଆମର ସେଫ୍ଟି ଅଛି ହେଲମେଟ୍ ବୁଟ୍ ଯାହା ଆମେ ପିନ୍ଧିବା କଥା ମୁଁ ସବୁ ପରିଧାନ କରିଥିଲି ସେଥିପାଇଁ ମୁଁ ମୋର ଜୀବନ ବଞ୍ଚିଗଲା ଏବଂ ଆ ମୋର ସ୍ପିଡ଼୍ ବି ଗାଡ଼ିର ସ୍ପିଡ଼୍ କମ୍ ଥିଲା ଚାଲିଶ୍ରୁ କମ୍ ଯାହାକି ମୁଁ ସବୁବେଳେ ସେଇ ସ୍ପିଡ଼୍ରେ ମୁଁ ଗାଡ଼ି ଚଲାଏ ଏବଂ ଆଗକୁ ଯାଏ ଏହିଭଲି ସ୍ପିଡ଼୍ରେ ମୁଁ ଯାଉଥିଲି ବୋଲି ମୁଁ ଆଜି ବଞ୍ଚି ଯାଇଛି ଯଦି ମୁଁ ସ୍ପିଡ଼୍ରେ ଚଲେଇଥାନ୍ତି ତ ମୃତ୍ୟୁବରଣ ମଧ୍ୟମ ହୋଇଥାନ୍ତା ଏବଂ ଏହିଭଳି ଅନେକଗୁଡ଼ିଏ ଘଟଣା ଅଛି ଯାହାକି ଖରାପ ରାସ୍ତା ଦ୍ୱାରା ଖରାପ ରାସ୍ତା ଦ୍ୱାରା ମୁଁ ଥରେ ଆକ୍ସିଡ଼େଣ୍ଟ ହୋଇଯାଇଥିଲି କାହିଁକି ନା ଖରାପ ରାସ୍ତା ଯେଉଁ ସରକାର ଯାହା ରାସ୍ତା ତିଆରି କରିଦେଉଛନ୍ତି ତା ସେ ତାହା ଉପରେ ଆମେ ଯୋଉଁ ଲୁହା ଚଲିତ ଯାନ ବ୍ୟବହାର କରୁଛୁ ତଦ୍ଵାରା କ'ଣ ହେଉଛି ନା ରାସ୍ତା ଖରାପ ହେଉଛି ଏବଂ ରାସ୍ତା ଖରାପ ହେବାର ଫଳରେ ଆମେ ଅନେକଗୁଡ଼ିଏ ସମସ୍ୟାର ସମ୍ମୁଖୀନ ହେଉଛୁ ଏବଂ ସେହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଅନେକଗୁଡ଼ିଏ ପଦକ୍ଷପ ମଧ୍ୟ ଗ୍ରହଣ କରୁଛନ୍ତି ଏବଂ ତା ସଫଲ ମଧ୍ୟ ହେଉଛି